ଆପଣ କସ୍ତୁରୀ ହୋଟେଲରୁ କହୁଥିଲେ କି ଆଜି ମୋ ସାଙ୍ଗର ଗୋଟେ ଭୋଜି ଭାତ ଅଛି ସେ ଭୋଜି ଭାତ ପାଇଁ ସାଙ୍ଗ ଆମ ସାଙ୍ଗମାନଙ୍କୁ ଆପଣଙ୍କ ହୋଟେଲରୁ କିଛି ଜିନିଷ ଅର୍ଡ଼ର୍ ନେବାର ଥିଲା ଆପଣଙ୍କ ହୋଟେଲରେ ବିରିୟାନୀ ଚିକେନ୍ ମଟନ୍ ଫ୍ରାଏଡ଼୍ ରାଇସ୍ ଏଇସବୁ ଜିନିଷ ଉପଲବ୍ଧ ଅଛି ଯଦି ଅଛି କେତେ ସମୟ ଭିତରେ ଆପଣ ଜିନିଷକୁ ଆମ ଦିଆଯାଇଥିବ ଆଡ଼୍ରେସ୍ରେ ଆଣି ଉପଯୁକ୍ତ ସମୟ ଭିତରେ ପହଞ୍ଚାଇବେ ତା'ର ପଇସା କେତେ କ'ଣ ପଡ଼ିବ ସେଟା ବିଲ୍ଟା ଆମକୁ ଜଣାଇବେ ମୋର ଆଡ଼୍ରେସ୍ ହେଉଛି ମାଲକାନଗିରି ଡିଷ୍ଟ୍ରିକ୍ଟର କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତର ଥାର୍ଟି ଏଇ ଗ୍ରାମରେ ପାର୍ସଲ୍ଟି ଯଥା ଯଥା ସମୟ ଭିତରେ ପହଞ୍ଚିବାର ଚେଷ୍ଟା କରିବେ